ଆଗରୁ ଆମର ଇତିହାସ ବିଷୟରେ ଥିଲା ରୀତିନୀତି ବିଷୟରେ ଥିଲା ସେତେବେଳେ ଯେଉଁ ଆମର ସମାଜସେବୀ ମାନେ ଯେଉଁ କିଛିଟା କଥାକୁ ଆମେ ଏବେ ଉଚ୍ଛେଦ କରୁଛେ ସେତେବେଳେ ଗୋଟିଏ ଥିଲା ଆଜ୍ଞା ସତୀଦାହ ପ୍ରଥା ଅଭିକା ସ୍ୱାମୀଟା ଯଦି ମରିଯାଉଛି ସେ ସେତେବେଳେ ତ ଅଳ୍ପ ବୟସରେ ବାହାଘର କରିଦେଉଥିଲେ ପିଲାବେଳେ ବାଲ୍ୟ ବିବାହ କରିଦେଉଥିଲେ ବାଲ୍ୟ ବିବାହ କଥାଟାକୁ ମଧ୍ୟ ଉଚ୍ଛେଦ କରାଯାଇଛି ସେ ବାଲ୍ୟ ବିବାହ କରିଦେଉଥିଲେ ଯଦି ପିଲାଟାକୁ ଆପଣ ବାହାଘର କରିଦେଉଛନ୍ତି ଦଶ ବର୍ଷ ବାର ବର୍ଷ ରୁ ତାପରେ ତା ସ୍ୱାମୀ ମରିଗଲା କୋଡ଼ିଏ ପଚିଶ ବର୍ଷରେ ତ ସେ ଯେଉଁ ଯାହାକୁ ବାହା ହୋଇଥିବ ସେ ତାକୁ ସତୀଦାହ ପ୍ରଥା ବୋଲି କୁହାହେଉଥିଲା ଯେ ସ୍ତ୍ରୀ ଟା ଯାଇକି ନିଆଁରେ ଧାସ ଦେବ ଆଜ୍ଞା ସତୀଦାହ ପ୍ରଥା ହେଉଛି ଏଇଟା ବାଲ୍ୟ ବିବାହ ପ୍ରଥା ହେଉଛି ଆଜ୍ଞା ପିଲାବେଳେ ତାକୁ ବାହାଘର କରିଦେଉଥିଲେ ଏବଂ ଏହା ଫଳରେ ଆମର ବହୁ ଗୁଡ଼ିଏ ମଧ୍ୟ କ୍ଷତି ଘଟୁଥିଲା ଏବଂ ଆଉ ଯାହାଫଳରେ ଜାତି ଅନ୍ୟ ଗୁଡ଼ିଏ ମହିଳା ମାନଙ୍କର ଜାତି ଭିତ୍ତିକ ବହୁତ ଭେଦଭାବ ଦେଖା ଯାଉଥିଲା ଯେଉଁ ଛୋଟଜାତି ବଡ଼ଜାତି ତାଙ୍କୁ ସବୁ ନେଇକି ଅନେକ ଗୁଡ଼ିଏ ଯେଉଁ କହୁଛନ୍ତି ହାଡ଼ିଘର ଏ ଘର ଏହିସବୁ କହୁଛନ୍ତି ସେହି ଗୁଡ଼ିକକୁ ନେଇ ମଧ୍ୟ ଅନ୍ୟ ଗୁଡ଼ିଏ ଜାତିଭେଦ ଦେଖାଉଛି ଆଜ୍ଞା ସେଇଟା କିଛି ନାହିଁ ଏହି ସମସ୍ୟା ଆମ ଦେଶର ସମସ୍ତେ ହେଉଛନ୍ତି ଭାଇ ଭାଇ ସମସ୍ତେ ଆଜ୍ଞା ସମାନେ